ଦୁଇ ଲକ୍ଷ ପଞ୍ଚାବନ ହଜାର ନଅଶହ ନବେ ଚାରିଲକ୍ଷ ପାଇଁତିରିଶ ହଜାର ସାତଶହ ପଚିଶ ସାତଲକ୍ଷ ଅଣାନବେ ହଜାର ନଅଶହ ତିରିଶ ଆଠଲକ୍ଷ ପଚାଶ ହଜାର ଚାରିଶହ ପଚାଶ ନଅଲକ୍ଷ ଦଶହଜାର ଶହେ ଏଗାର